ହଁ ଆମର ଗୋରୁ ଅଛି ବାଛୁରୀ ଯେତେବେଳେ ଜନ୍ମ ନିଏ ତାକୁ ତା ମାଁ ପାଖରୁ ଆଣି ପୋଛା ପୋଛି କରି ପରିଷ୍କାର ଜାଗାରେ ତାକୁ ରଖୁ ଏବଂ କିଛି ସମୟ ପରେ ତା' ମାଁ ପାଖକୁ ନେଇ ତାକୁ କ୍ଷୀର ପ୍ରଦାନ କରାଉ ଏବଂ ତା' ପରବର୍ତ୍ତୀ ସମୟରେ ତାକୁ ପୁଣି ଆଣି ଆମ ପାଖରେ ସୁଆଉଁ ଏବଂ ରାତିରେ ମଝିରେ ଦୁଇ ତିନି ଥର ତା ମାଁ ପାଖକୁ ନେଇ କ୍ଷୀର ଖୁଆଉ ଏଭଳି ପାଞ୍ଚ ସାତ ଦିନ କଲା ପରେ ତା ମାଁ ପାଖରେ ଆମେ ଛାଡ଼ୁ